ରୋଷେଇ କରିବା ସମୟରେ ମୁଁ ନନ୍ଷ୍ଟିକ୍ ଆଲୁମିନିୟମ୍ ଷ୍ଟିଲ୍ ଲୁହା କଂସା ବା ପିତ୍ତଳ ବାସନ ଆଦି ବ୍ୟବହାର କରିଥାଏ ଏବଂ କଟ୍ଲେରୀ ମୁଁ ଷ୍ଟିଲ୍ର ବ୍ୟବହାର କରେ କାରଣ ଏସବୁ ପାତ୍ରଗୁଡ଼ିକରେ କମ୍ ତେଲ ଖର୍ଚ୍ଚ ହୁଏ ରୋଷେଇ ଖୁବ୍ ଶୀଘ୍ର ହୋଇଥାଏ ଏହା ହାତରୁ ପଡ଼ିବା ଦ୍ୱାରା ଭାଙ୍ଗିନଥାଏ ଏବଂ ବହୁତ ବର୍ଷ ପର୍ଯ୍ୟନ୍ତ ଏହା ବ୍ୟବହାର ହୋଇଥାଏ ମୁଁ ଏଥିପାଇଁ ମୁଁ ଏହି ସବୁ ବାସନ ଗୁଡ଼ିକ ରୋଷେଇ ବେଳେ ବ୍ୟବହାର କରିଥାଏ